ମୋର ଟେଲିଭିଜନର ସବୁଠାରୁ ପ୍ରିୟ ଜିନିଷ ହେଉଛି ବିତର୍କ କାରଣ ମୋତେ ବିତର୍କ କରିବାକୁ ମୋତେ ବହୁତ ଖୁସି ଲାଗେ କାରଣ ବିତର୍କ କଲେ ତର୍କ ବିତର୍କ କଲେ ବହୁତ ଜିନିଷ ଆମକୁ ଶିଖିବାକୁ ମିଳେ ଯେଉଁ ଜିନିଷଟି ଆମେ ଜାଣିନଥାଉ ସେଇଟା ବିତର୍କ କଲେ ବହୁତ ଜିନିଷ ଆମେ ସେଇ ଜିନିଷରୁ ସେଇ କଥାରୁ ମଧ୍ୟ ଜାଣିଥାନ୍ତି ସେଥିପାଇଁ ମୁଁ ବିଭିନ୍ନ ପ୍ରକାର ଟେଲିଭିଜନ ହିନ୍ଦୀ ଓଡ଼ିଆ ଯେତେ ବି ଯାହା ବି ଉଁ ବିତର୍କ ଚେନେଲ ଅଛି ନ୍ୟୁଜ ଚେନେଲ ଅଛି ମୁଁ ତାର ମଧ୍ୟ ଦେଖିଥାଏ ଆଉ ସେ ବିତର୍କଗୁଡ଼ିକ ସମସ୍ତଙ୍କ କଥାକୁ ମୁଁ ଗ୍ରହଣ କରିଥାଏ କଲାପରେ ସେମାନଙ୍କ ତଥ୍ୟରୁ ମୁଁ ବହୁତ କିଛି ଜିନିଷ ଜାଣିଥାଏ ଯେଉଁଟାକି ମୋତେ କିଛି ଜାଣିବାକୁ ମିଳେ ଆଉ ସେଥିପାଇଁ ମୁଁ ସବୁବେଳେ ବିତର୍କକୁ ଦେଖିବାକୁ ମୋତେ ପସନ୍ଦ ଲାଗେ